ଖେଳିବା ଦ୍ୱାରା ଆମ ମାନଙ୍କୁ ବହୁତ ରୋଗରୁ ମୁକ୍ତିପାଏ ମନରେ ଦୁଃଖ ଥିଲେ ବି ଖେଳିବା ଦ୍ୱାରା ଆମର ମନ ବହୁତ ସନ୍ତୁଷ୍ଟ ମିଳିଥାଏ ଯାହାକି ଆମ ପ୍ରତି ବହୁତ ଭଲ ହେଇଥାଏ ଓ ଷ୍ଟେଟ ଲେବଲ ଖେଳିବା ଦ୍ୱାରା ଆମକୁ ଭଲ ଭଲ ଜବଟିଏ ମିଳି ବି ଥାଏ ଆଉ ଖେଳିବା ଦ୍ୱାରା ରୋଗରୁ ମୁକ୍ତି ପାଇଥାଉ ଆମେ ମାନେ ଖେଳ ଦେଖିବା ଦ୍ୱାରା ଆମେ ମାନେ ମନରେ ବହୁତ ଦେଖିବା ଦ୍ୱାରା ଖେଳିବା ଦ୍ୱାରା ଆମର ମନରେ ବହୁତ ଭଲ ହୋଇଥାଏ ଓ ଟେନସନରେ ଥିଲେ ମଧ୍ୟ ଖେଳ ଗୋଟେ ଭଲ ଏମିତି ଜିନିଷ ଯେ ଯାହାକି ମନକୁ ଭଲ କରି ଦେଇଥାଏ ଦୁଃଖ ଥିଲେ ମଧ୍ୟ ଭଲ ଦୁଃଖରୁ ମୁକ୍ତି ପାଇଥାଉ ଆମେ ଖେଳି ଖେଳ ଗୁଡ଼ିକରୁ ବହୁତ ଭଲ ଖେଳ ପାଇଥାଉ ଓ ଖେଳିବାର ସହଜ ଉପାୟ ମଧ୍ୟ ପାଇଥାଉ ହାତ ଗୋଡ଼ ଭଲ ସୁସ୍ଥ ଓ ସବଳ ରହିଥାଏ ଯାହାକି ଖେଳିବା ଦ୍ୱାରା ଆମର ଦେହ ଦେହକୁ ବି ଭଲ ଶକ୍ତିଟିଏ ଦେଇଥାଏ